ମୁଖ୍ୟତଃ ମୋତେ ଗୀତ ଗାଇବା ବହୁତ ଭଲ ଲାଗେ ଏବଂ ମୁଁ ବହୁ ସମୟରେ ଗୀତ ଗାଇ ଆସୁଅଛି ମୁଁ ମୋର ସାନବେଳୁ ମୁଁ ଗୀତ ପ୍ରାକ୍ଟିସ କରେ ଏବଂ ଅଭ୍ୟାସ କରି ତାହାକୁ ମୁଁ ମୋର ସ୍କୁଲରେ ବା ବିଦ୍ୟାଳୟରେ ଗୀତ ଗାଏ ଏବଂ ସେହିପରି ଭାବରେ ମୁଁ ଥରେ ସ୍କୁଲରେ ଗୀତ ଗାଇବା ସମୟରେ ମୋର ଅନେକ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୋତେ ପ୍ରଶଂସା କରିଥିଲେ ଏବଂ ସେହି ପ୍ରଶଂସାରେ ମୁଁ ବହୁତ ଆନନ୍ଦ ହୋଇଥିଲି ଏବଂ ସେହି ଗୀତକୁ ମୁଁ ସ୍କୁଲରେ ଗାଇବା ସଙ୍ଗେ ସଙ୍ଗେ ଆମ କଲୋନୀରେ ଗୋଟିଏ ପ୍ରତିଯୋଗିତା ହୋଇଥିଲା ସେହିଥିରେ ମଧ୍ୟ ଗାଇଥିଲି ଏବଂ ସେଥିରେ ଗାଇବା ଦ୍ୱାରା ମୋତେ ବଡ଼ ପ୍ରାଇଜ୍ଟିଏ ବି ମିଳିଥିଲା ଏବଂ ସେଥିରେ ମୁଁ ପ୍ରଥମ ନମ୍ବର ମଧ୍ୟ ହୋଇଥିଲି ଏବଂ ଏହାଦ୍ଵାରା ମୁଁ ଆମ ଘରଲୋକ ବହୁତ ଗର୍ବିତ ଅନୁଭବ କରିଥିଲେ ଏବଂ ମୋତେ ମଧ୍ୟ ବହୁତ ଗର୍ବିତ ଅନୁଭବ ହୋଇଥିଲା ଯାହାଦ୍ୱାରା ମୁଁ କିଛି ଶିଖିବା ପାଇଁ ପାଇଲି ଏବଂ ଆଗକୁ ମଧ୍ୟ ଭଲ ଭଲ କମ୍ପିଟିସନରେ ପାର୍ଟିସିପେଟ୍ କରିବାପାଇଁ ବା ଭାଗ ନେବାପାଇଁ ଚାହିଁଲି ଏବଂ ସେହିପରି ମୁଁ ଆମ ଭାରତ ଲେବଲରେ ଯାଇକି ଗୋଟିଏ କମ୍ପିଟିସନ୍ ବା ପ୍ରତିଯୋଗିତାରେ ଭାଗ ନେଲି ଯାହାର ନାଁ ଥିଲା ସା ରେ ଗା ମା ପା ସିଜିନ୍ ପାଞ୍ଚ ଏବଂ ମୁଁ ସା ରେ ଗା ମା ପା ସିଜିନ୍ ପାଞ୍ଚରେ ଭାଗ ନେଇଥିଲି ଏବଂ ସେଥିରେ ମଧ୍ୟ ମୁଁ ସେକ୍ ଦ୍ଵିତୀୟ ନମ୍ବର ବା ସେକେଣ୍ଡ ନମ୍ବରରେ ମୁଁ ଉତ୍ତୀର୍ଣ୍ଣ ହୋଇଥିଲି ଏବଂ ତା' ମୋର ଘର ଲୋକଙ୍କୁ ଏବଂ ମୋତେ ବହୁତ ଗର୍ବିତ ଅନୁଭବ କରିଥିଲା